ହଁ ମୁଁ ଓଡ଼ିଶାର ଆଞ୍ଚଳିକ ଉପଭାଷା ଶିଖିଛି ଏବଂ ତାର ବ୍ୟବହାର ମଧ୍ୟ କରିଛି ଯେପରି ସମ୍ବଲପୁରରେ ଭାଷା ସମ୍ବଲପୁରୀ ପଶ୍ଚିମ ଓଡ଼ିଶାର ଭାଷା ମଧ୍ୟରେ ଆମର ଅଞ୍ଚଳର ଭାଷା ବହୁତ ଫରକ ସେଥିପାଇଁ ଆମେ ଯେତେବେଳେ ପଶ୍ଚିମ ଓଡ଼ିଶାକୁ ଯାଉ ସେଠିକାର ଲୋକମାନଙ୍କର ଭାଷା ଆମକୁ ବୁଝିବାରେ ଅସୁବିଧା ହୋଇଥାଏ ନିଜ ଅଞ୍ଚଳର ଭାଷା ଯେତିକି ସୁମଧୁର ଲାଗେ ଅନ୍ୟ ଅଞ୍ଚଳର ଉପଭାଷା ବୁଝିବାକୁ ଆମକୁ ବହୁତ କଷ୍ଟ ଲାଗେ ଆମେ ଯଦି ସେହି ଅଞ୍ଚଳରେ କିଛିଦିନ ବସବାସ କରିବାକୁ ଲାଗିବା ସେହି ଅଞ୍ଚଳର ଭାଷା ଶିଖିବାରେ ବହୁତ ସହଜ ହେବ